ହାଲୋ ମୁଁ ଗୋଟେ ଜମିର ଅଧିକାରୀ କହୁଥିଲି କଟକରୁ ଆଉ ମୁଁ ଗୋଟେ ଡିଲର ଅଛି ଭେଜିଟେବୁଲ୍ ଡିଲର ଯେଉଁଥିରେକି ଆପଣଙ୍କୁ କିଛି ପରିବା ଆପଣଙ୍କଠାରୁ ଆଣିବାକୁ ଚାହୁଁଛି ଆପଣଙ୍କ ନମ୍ବରଟା ମିଳିଲା ଆ ଜଣକ ରେସିଡ଼େଶନଠାରୁ ଆଣିଲି ନମ୍ବରଟା ଏମିତି ପରିବା ଆଣିବାର ଅଛି ଆପଣଙ୍କ ପାଖରୁ ଆପଣ କେଉଁ କେଉଁ ପରିବା ସବୁ ରଖିଛନ୍ତି ମୋତେ ଟିକେ କହିଲେ

ୟେ ପ୍ରାଇସ କ'ଣ ଆମେ ଯେହେତୁ ଡିଲର ଗୋଟେ ଆପଣଙ୍କଠାରୁ ଆଣିବୁ ପ୍ରାଇସ କଣ କେମିତି ରହୁଛି ବାଇଗଣ କିଲୋ କେତେ କିଲୋ କେତେ ପରିବା କେତେ କୋବି କେତେ

କୋବି ଯେହେତୁ ଆମେ ଗୋଟେ ଯେହେତୁ ଆମେ ଡିଲର ଗୋଟେ ଆପଣଙ୍କଠାରୁ ଆଣିବୁ ତ ଆମ ପାଇଁ ଟିକେ କମ୍ କରିବେ ଆମେ ପୁଣି ଗାଡ଼ି ନେଇକି ଯିବୁ ଆପଣଙ୍କ ଗାଡ଼ିବି ଦରକାର ନାଇଁ ଆମେ ଏଇଠୁ ଗାଡ଼ି ନେଇକି ଯିବୁ ଗାଡ଼ି ନେଇକି ଆପଣଙ୍କଠାରୁ ଜିନିଷ ନେଇକି ଆସିବୁ ତେଣୁ ତାପାଇଁ ଆଟ୍ ଲିଷ୍ଟ ଟିକେ କମ୍ କରନ୍ତୁ କୁଇଣ୍ଟାଲ ପିଛା ପାଞ୍ଚ ଶହ ଗୋଟେ ରେଟ୍ କଣ ଆଉ ଗାଡ଼ିରେ କ'ଣ ଭାଲ୍ୟୁରେ ଆମେ ଯିବୁ ଏତେବାଟ ଆପଣଙ୍କ ଏରିଆ ଆମଠୁ ଏଠୁ ତିରିଶ ଚାଳିଶ କିଲୋମିଟର ଦୂର ହେବ ବହୁତ ଦୂର ହବ ଏଇ ଜାଗାରୁ ତେଣୁ ଆମେ ଯିବୁ ଗାଡ଼ି ଭଡା ଆମର ପଡ଼ିଯିବ ବହୁତ ଆଉ ଜିନଷ ବି ବହୁତ ଆଣିବୁ ଆମେ ଖାଲି କୋବି ଆଣିବୁନା ସବୁ ଆଣିବୁ ଏକାଥରକେ ଡିଲର ହିସାବରେ ଆଣିବୁ ମାନେ ବହୁତ ଟ୍ରକ ଟ୍ରକ ମାଲ୍ ଆସିବ ଏଇଟା ଆଜି କଥା ନୁହେଁ ସବୁ ବର୍ଷ ଆପଣଙ୍କ ପାଖରୁ ସବୁଦିନେ ଆପଣଙ୍କ ପାଖରୁ ଜିନଷ ଆସେ ଯେ ପର୍ଯ୍ୟନ୍ତ ଆଣିଛନ୍ତି ଆଉ ଆପଣଙ୍କର ମୁଁ ଶୁଣିଲି ଭଲବି ରଖୁଛନ୍ତି ବିନା ସାର୍ ବାଲା ରଖୁଛନ୍ତି ତେଣୁ ଆମେ ଚାହୁଁଛୁ ଆପଣଙ୍କଠୁ ଆଣିବା ପାଇଁ ଆପଣ ଫେମସ ଅଛନ୍ତି ତେଣୁ ଆମ ପାଇଁ ଟିକେ କମ୍ ପ୍ରାଇସ୍ କଲେ ସୁବିଧା ହେବ ଟିକେ ଦେଖନ୍ତୁ ଆପଣ ଯେଉଁ ଡିଲରକୁ ଦେଉଛନ୍ତି ସେମାନେ କମ୍ କ୍ୱାଣ୍ଟିଟି ନେଉଥିବେ ଅଳ୍ପ ସଂଖ୍ୟାରେ ନେଉଥିବେ କିନ୍ତୁ ଆମେ ଯେଉଁ ନେବୁ ସେଇଟା ବହୁତ ଅଧିକ କ୍ୱାଣ୍ଟିଟିର ନେବୁ ବହୁତ ପରିମାଣରେ ନେବୁ ଟ୍ରକ ଟ୍ରକ ମାଲ୍ ଯିବ ଆପଣଙ୍କର କିଛି ନଷ୍ଟ ହେବାର ନାହିଁ ଜିନିଷ ଆପଣ ଯେତେ ଇଏ କରିବେ ଆମକୁ ହିଁ ଖାଲିଦେବେ ଆଉ କାହାକୁ ଆପଣଙ୍କୁ ଖୋଜିବାକୁ ପଡ଼ିବନି ତ ଆପଣଙ୍କୁ ଅଟୋମେଟିକ୍ ମିଳିଯିବ ତେଣୁ ଆପଣ ଟିକେ ଆମକୁ ଶସ୍ତା ଦେଲେ ଆମେ ଟିକେ ଭଲ ହେବୁ ଆଉ ସେଇଟା କରିବେ ଆମେ ନିଜେ ହିଁ ଗାଡ଼ି ନେଇକି ଯିବୁ ଆପଣଙ୍କଠାରୁ ଆଣିକି ହିଁ ଆସିବୁ